ଏ ମୁଇଁ ପରଦିନ୍ ଆଇଲିରେ ଭଲ ତ ଆଉ ଘର ସବୁ ଭଲ ଅଛନ୍ତି ଆଉ କ'ଣ ତର ଦୋକାନ କେମିତି କ'ଣ କ'ଣ ଅଛି ଆଇଟମ୍ ମୁଁ କ'ଣ ବୋଲୁଥିଲି କି ଭଲ୍ ବନାଉଛୁ ନାଇଁ କି ଆଉ ବେପାର କେମିତି ଚାଲିଛି

ଷ୍ଟଲ୍ ଫଲ୍ ଅଛି ନା ନାଇଁ ବେପାର ଟିକେ ମାନ୍ଦା ଚାଲିଛି ଷ୍ଟଲ୍ ତ ଅଛି ମୋର ରୁମ୍ରୁ ଟିକେ ପାଖି ଆଖା ହବ ଭଲ୍ ଜାଗା ଓଡ଼ିଶାର୍ ଲୋକ ବଲେ ହଇଗଡ଼ ଦୁଇଟା ଦେଇଚନ୍ତି ଯେତିକି ଦୂର ହବ ତାଙ୍କର ହଁ ଭଲ୍ ଚାଲ୍ବ ଆରି ଆମର ଅଫିସ୍ ଅଛି କି ନାଇଁ ସବୁ ଷ୍ଟାପ୍ ବିି ଆଇବେ ସେଠି ହଁ ହଇ ସେ ପରାକ ବୋଲ୍ବାର୍ ଗୋଟେ ଚାଳିଶ ପରା ହଉଛି ମୁଇଁ ତ ଏବେ ଯିବି ଆରି ଗୋଟେ ମାସ୍କୁ ଯିବି ଗଲା ପରେ ମୁଇଁ ସବୁ ବୁଝିକି ତୋତେ କହିବି ନହଲେ ସନ୍ଧ୍ୟାକୁ ତ ଆଇବି ମୁଇଁ କଥା ହବା ହଇ ହଇ ଗାଡ଼ି ଗୋଟେ ଚାର୍ଟା ପଠେଇ ଦେଇଥାନ୍ତୁ ଆର୍ ସିଙ୍ଗଡ଼ା ଗୋଟେ ଦୁଇଟା ଆମର ଓଡ଼ିଶା ରେଟ୍ କେତେ ଅଛି ନାଇଁ ସିଆଡ଼େ ରେଟ୍ ଅଛି ଟିକେ କ'ଣ ବୋଲିଲୁ ନାଇଁ ଷାଠିଏ ଅଛି ସିଆଡ଼େ ଷାଠିଏ ଅଛି ଆଉ ଏ ଯଦି ତରକାରୀ ସହିତ ଚଟନି ପଟନି ଯଦି ବନେଇ କରିଦେଲେ ସତୁରି ହଉଚି ଖାଲିଟାରେ ଷାଠିଏ ହଉଛି ହଉ ଠିକ୍ ଅଛି ମୁଇଁ ତ ସନ୍ଧ୍ୟାକୁ ଆଇବି କଥା ହେବା ତୋର ଦୋକାନରେ ଆଇବି ତତେ ବି ବେଶ ଦିନ ହେଲା ଦେଖି ନାଇଁ ଆଇବି ତୋର ଦୋକାନରେ ଆରେ ମୁଇଁ କହିଲି ପରା ସେଠି ଗଲା ପରେ ମୁଇଁ ତତେ ଫୋନ୍ କରିବି ସବୁ ସେଟ୍ କରିକି ଆଉ କେତେ ବର୍ଷ ହେବାର ଥିବ ନାଇଁ କି ଗାଁ କଥା ବୋଲେ ମୋର ଅଫିସ୍ରେ ତ ମୁଇଁ ବିଜି ରହୁଛି କ'ଣ କରିବି କେମିତି ସନ୍ଧ୍ୟା ଟାଇମ୍ରେ ଆଇବି ଯେମିତି ଆଇଲି ତତେ ଫୋନ୍ କଲି କେଉଁଠି ଅଛୁ ବାଲା ନାଇଁ ଦୋକାନରେ ଅଛି ବାଲା ଆଉ ମିଶବା ଟିକେ ହଉ ହଉ ହଉ ଠିକ୍ ଅଛି ମୁଇଁ